ମୁଁ ଗଛ ଗଛ ଏବଂ ଲତା ଲଗାଇବାକୁ ବହୁତ ପସନ୍ଦ କରେ ଅ ଗଛ ମଧ୍ୟରୁ ଯେପରିକି ନଡ଼ିଆଗଛ ଆମ୍ବଗଛ ପଣସଗଛ ଏଇଭଳି କିଛି ଗଛଗୁଡ଼ିକ ଲଗାଇବାକୁ ବହୁତ ପସନ୍ଦ କରେ ଯେଉଁଦ୍ୱାରାକି ଜଲଦି ଫଳ ଫଳିଯାଏ ଏବଂ ଏହା ଏହା ମଧ୍ୟ ବହୁତ କମ୍ ସମୟ ଭିତରେ ହୋଇଯାଏ ଏବଂ ବହୁତ ଫଳଦାୟକ ହୋଇଥାଏ ଏବଂ ଲତା ମଧ୍ୟରୁ ପୋଇଲତା ଜହ୍ନିଲତା ଆମ ଆଉ କଖାରୁଲତା ଏଇଭଳି କିଛି ଲତାଗୁଡ଼ିକ ଲଗାଇବାଦ୍ୱାରା ଆ ମୁଁ ଅ ଏହି ଲତାଗୁଡ଼ିକ ଜଲଦି ଫଳିଯାଏ ଏବଂ ଏହାଦ୍ୱାରା ଆମେ କ'ଣ ନା ବହୁତ ବହୁତ ଜଲଦି ସେଇ ଫଳଗୁଡ଼ିକ ପାଇପାରୁ ଏବଂ ଏହାଦ୍ୱାରା ଆମେ ଏଗୁଡ଼ିକ ଖାଇ ତାର ଆନନ୍ଦ ନେଇପାରୁ ଏବଂ ଏହାକୁ ମଧ୍ୟ ଆମ ବୃତ୍ତିଭାବରେ କିମ୍ବା ବ୍ୟବସାୟ ଭାବରେ ମଧ୍ୟ ଆମେ ବ୍ୟବହାର କରିପାରିବା ଏହିପରି କିଛି ଗଛ ଏବଂ ଲତାଗୁଡ଼ିକ ଲଗାଇବାକୁ ମୁଁ ବହୁତ ପସନ୍ଦ କରେ